ମୁଁ ପିଲାଦିନରୁ କୌଣସି ସଙ୍ଗୀତ ବାଦ୍ୟଯନ୍ତ୍ର ଶିଖିନାହିଁ ଆଉ ବଜାଇ ବି ନାହିଁ ଇଚ୍ଛା ଥିଲେ ବି ମଧ୍ୟ ଶିଖିବାରେ ମୁଁ ସେ ଶିଖିବାରୁ ବଞ୍ଚିତ ହେଇଛି ଆଉ ଭବିଷ୍ୟତରେ ଶିଖିବାପାଇଁ ଯଦି ମୋତେ ସୁଯୋଗ ମିଳେ ସବୁ ଯନ୍ତ୍ର ଠାରୁ ହାରମୋନିୟମ୍ ଶିଖିବାରେ ବହୁତ ଇଚ୍ଛା ଅଛି ସେ ହାରମୋନିୟମ୍ ଯନ୍ତ୍ରଟି ଶିଖିଲେ ମୋ ଜୀବନର ସାର୍ଥକ ହେବ ବୋଲି ମୁଁ ଭାବୁଛି